ହ୍ୟାଲୋ ଆପଣ ବଲାଙ୍ଗୀର ଯିବା ପାଇଁ ମୋତେ ଟିକେ ନେଇ ନେଇଦେବେ ଫୋନ୍ କରୁଛି ମୁଁ କାହିଁକି ଉଠାଉନା ମୁଁ ବଲାଙ୍ଗୀର ଯିବି ଟିକେ ନାଇଁ ଦେଉ ମୁଁ ବାରମ୍ବାର କଲ୍ କରୁଛି କାହିଁକି ଉଠାଉନା ମୋତେ ବାଲା ବଲାଙ୍ଗୀର ଟିକେ ନେଇଯାଅ ଯଦି ଆପଣ ନପାରିଲେ ମୁଁ କେମିତି ଯିବି ବଲାଙ୍ଗୀର ବଲାଙ୍ଗୀର ଟିକେ ମୁଁ ଯିବି ମୋତେ ନେଇଦିଅ ଫୋନ୍ କରୁଛି ବାରମ୍ବାର ଯିବୁନ ଡ୍ରାଇଭର ଆପଣ ଆପଣ ଡ୍ରାଇଭର ଆଜ୍ଞା ମୋତେ ଟିକେ ବଲାଙ୍ଗୀର ଟିକେ ନାଇଁଦେବେ ମୁଁ ଯିବି ଯଦି ମୁଁ ସାଲେ ଭଟାରୁ ଅଛି ମୋତେ ସାଲେ ଭଟାରୁ ବଲାଙ୍ଗୀର ଟିକେ ନାଇଁ ଦେବେ